ଆମ କନ୍ଧମାଳ ଜିଲ୍ଲାରେ ଜଳବାୟୁ ହେଉଛି ଶୀତଦିନେ ପ୍ରବଳ ମାତ୍ରାରେ ଶୀତ ହୁଏ ବର୍ଷା ଦିନେ ବି ବର୍ଷା ପ୍ରାୟ ଭଲ ହୁଏ କିନ୍ତୁ ଖରାଦିନେ ଖରା ହୁଏ ପ୍ରବଳ କିନ୍ତୁ ଗଛ ପତ୍ର ଜଙ୍ଗଲ ପାହାଡ଼ ଥିବାରୁ ଆମକୁ ଟିକେ ସେତେ ଜଣା ପଡ଼େ ନାହିଁ ଖରା ଝାଉଁ ଟା କି ତାତି ଟା ଶୀତଦିନେ କିନ୍ତୁ ପ୍ରବଳ ମାତ୍ରାରେ ଶୀତ ହୁଏ ହାଡ଼ ଭଙ୍ଗା ଶୀତ ସେ ଶୀତ ପ୍ରସିଦ୍ଧ ଆମର ସାରା ଓଡ଼ିଶାରେ କନ୍ଧମାଳ ଜିଲ୍ଲାରେ ପ୍ରସିଦ୍ଧ ଶୀତ କାଶ୍ମୀର